ହଁ କ୍ରୀଡ଼ାରେ ଜିତିଥିବା କ୍ରୀଡାବିତଙ୍କ ନାମ ଏବଂ ଟ୍ରଫି କହିପାରିବେ ଏମିତି କି ବିରାଟ କୋହଲି ରୋହିତ ଶର୍ମା ସୁରେଶ ରାଇନା ଏମ୍ ଏସ୍ ଧୋନି ଏମାନେ ହେଉଛନ୍ତି କ୍ରିକେଟ୍ ଖେଳର ଭଲ ଖେଳାଳି ସେହିପରି ଦୁଇହଜାର ଏଗାରରେ ୱର୍ଲ୍ଡକପ୍ ଜିତିଥିଲା ଆମର ଏହି ଇଣ୍ଡିଆ ଏହି ସେଥିରେ ଥିଲେ କାପ୍ଟେନ୍ ଏମ୍ ଏସ୍ ଧୋନି ବ୍ୟାଟମିଟନ୍ ଖେଳରେ ସାନିଆଲ ମିର୍ଜା ଜିତିଥିଲେ ସେ ମଧ୍ୟ ଆମ ଇଣ୍ଡିଆର ଫୁଟବଲରେ ସୁନିଲ୍ ଛେତ୍ରୀ ଜିତିଥିଲେ ସୁନିଲ ଛେତ୍ରୀ ଥିଲେ କାପ୍ଟେନ୍ ଦୁଇହଜାର ସାତ ଚାମ୍ପିଅନ୍ ଟ୍ରଫି ପାଇଥିଲା ଇଣ୍ଡିଆ କାପ୍ଟେନ୍ ଥିଲେ ଏମ୍ ଏସ୍ ଧୋନି ବିରାଟ କୋହଲି ଦୁଇହଜାର ତେଇଶ ମସିହାରେ ଅଶି ରନ୍ ମାରିଥିଲା ଅଶିରୁ ଅଧିକ ରନ୍ ମଧ୍ୟ ନେଇଥିଲା